ପି ଏମ୍ ପୋଷଣ ଯୋଜନା ବିଷୟରେ ଅଧିକ ହୁଏ ତ ନଜାଣିପାରୁ କିନ୍ତୁ ଯେତିକି ଅଳ୍ପ ବହୁତ ଜାଣିଛୁ ପି ଏମ୍ ପୋଷଣ ଯୋଜନାଟି ଆମର ସ୍କୁଲ୍ ପିଲାଙ୍କୁ ମିଡ଼୍ଡେ ମିଲ୍ ଯେଉଁଟାକି ଦ୍ୱିପହରେ ସେମାନଙ୍କୁ ଲଞ୍ଚ ଆୱାର୍ରେ ଦିଆଯାଏ ଆକ୍ଚୁଆଲି ମୁଁ ସରକାରଙ୍କୁ କହିବା କଥା କି ଯେଉଁ ବହୁତ ବୁଦ୍ଧିଜୀବୀଙ୍କ ଭିତରେ କଥା ମଧ୍ୟ ଉଠିଛି ଯେ ଯେଉଁ ଭାତ ଡାଲମା ଦିଆଯାଉଛି ତାହା ସମ୍ପୂର୍ଣ୍ଣ ଭାବେ ପରିପକ୍ଵ ଭାବେ ଭଲ ରୋଷେଇ ଭଲ ପରିବା ଭଲ ସିଷ୍ଟମ୍ରେ କରାଯାଉନାହିଁ ଯାହା ଲୋକ ଦେଖାଣିଆ ସମୟରେ ଭଲ କରୁଛନ୍ତି କିନ୍ତୁ ତା' ପରବର୍ତ୍ତୀ ମୁହୂର୍ତ୍ତରେ ସପ୍ତାହକ ସାତଦିନରୁ ଚାରିଦିନ ବହୁତ ଖରାପ ରୋଷେଇ ମଧ୍ୟ ହେଉଥାଇପାରେ ସରକାରଙ୍କ ପାଖରେ ଏତିକି ଅଳି ଯେ ସେମାନଙ୍କୁ ଯେଉଁ ଭାତ ଅଣ୍ଡା ଡାଲମାରେ ଯେଉଁ ତିରିଶ ଟଙ୍କା ଚାଳିଶ ଟଙ୍କା ଖର୍ଚ୍ଚ କରାଯାଉଛି ତା' ପାଇଁ ଯଦି ଆମେ ଫଳ ବ୍ୟବସ୍ଥା କରିପାରନ୍ତେ ଗୋଟିଏ ଜାଗାରୁ ପ୍ରତ୍ୟେକ ଜିଲ୍ଲା ସିଏ ତାର ଅଞ୍ଚଳର କୃଷକମାନଙ୍କୁ କହି କଦଳୀ ସେଉ ପିଜୁଳି ଏଇସବୁ ଫଳ ଲଗେଇ ସେଠୁ କଲେକ୍ସନ୍ କରି ସେମାନଙ୍କଠୁ ଆଣି ଏମାନଙ୍କୁ ଦ୍ୱିପହରେ ଦେବେ ଫ୍ରୁଟସ୍ ଆକାରରେ ଦେଲେ ମଧ୍ୟ ସେପଟେ କୃଷି ମଧ୍ୟ ଉନ୍ନତି ହେଇପାରନ୍ତା କୃଷକମାନେ ଉନ୍ନତି ହେଇପାରନ୍ତେ ଏପଟେ ପିଲାମାନେ ଉନ୍ନତ ଧରଣର ଖାଦ୍ୟ ଖାଇପାରନ୍ତେ ସୁବିଧା ପାଇପାରନ୍ତେ ଯାହାଫଳରେ ପୋଷଣ ଯେଉଁ ନ୍ୟୁଟ୍ରିସନ୍ ଯେଉଁଟାକୁ କୁହାଯାଏ ସେମାନେ ପ୍ରତ୍ୟେକ ପିଲାଙ୍କ ପାଖରେ ପହଞ୍ଚିପାରନ୍ତା ଉନ୍ନତମାନର ଖାଦ୍ୟ ଭିତରେ ଅଣ୍ଡା ବି ମଧ୍ୟ ଚାଷ ଅଛି ଲେୟାର୍ ଫାର୍ମ୍ହାଉସ୍ ଚାଷ ଅଛି ଠିକ୍ ଅଛି ଦ୍ୱିପହର ମିଲ୍ଟା ଆମେ ଭାତ ଡାଲମାଟା କରିବା ମାଧ୍ୟମରେ ଶିକ୍ଷକମାନେ ଯେଉଁମାନେ ପାଠ ପଢ଼ଉଛନ୍ତି ସେମାନଙ୍କର ଅନେକ ସମୟ ଯାଉଛି ଯାହାଫଳରେ ପିଲାମାନଙ୍କ ପ୍ରତି ସେମାନଙ୍କ ନଜର ରହୁନି ପାଠ ପଢ଼େଇ ପାରୁନାହାଁନ୍ତି ଆଉ ପିଲାମାନଙ୍କର ବି ଖାଇବା ଉପରେ ଧ୍ୟାନ ରହୁଛି ହଁ ଗଲେ ଆମେ ଆସିଲେ ଖାଇଲେ ଗୋଟିଏ ଭାତ ବସେଇ ଖାଇଲା ମାନେ ନିହାତି ଭାବେ ସମୟ ଅତିବାହିତ ହୋଇଥାଏ ରିସେସନ୍ ପିରିଅଡ଼ରେ ନିହାତି ଆବଶ୍ୟକମାନେ ଫ୍ରୁଟସ୍ ମାଧ୍ୟମରେ ଯଦି ଦିଆଯାଆନ୍ତା ପୋଷଣ ମିଲ୍ଟି ନିଶ୍ଚିତ ଭାବେ ସେମାନେ ଉପକୃତ ହେବା ସହିତ ସମାଜରେ ସମସ୍ତେ ମଧ୍ୟ ଉପକୃତ ହେଇପାରନ୍ତେ ତେଣୁକରି ଏ ସରକାରଙ୍କୁ ଅନୁରୋଧ ପି ଏମ୍ ପୋଷଣ ଯୋଜନା ମାଧ୍ୟମରେ ପିଲାମାନଙ୍କୁ ଫ୍ରୁଟସ୍ ନଟସ୍ ଆମ ଭାରତୀୟମାନଙ୍କର ଯେଉଁ ଖାଦ୍ୟ ଫଳ ଯେମିତିକି ଆମେ ବାଦାମ ବି ଅଛି ବାଦାମ ବି ଚାଷ ବାଦାମ ବି ଯୋଡ଼େ ଯୋଡ଼େ ଦେଲେ ପିଲାମାନେ ବି ଖାଇପାରିବେ ମୁଗ ବି ଦେଲେ ଖାଇପାରିବେ ଏଭଳି ଗୋଟେ ଲଞ୍ଚ ସିଷ୍ଟମ୍ କରାଯାଆନ୍ତା ତାଙ୍କ ପାଇଁ ଗୋଟେ ପ୍ୟାକିଙ୍ଗ୍ ସିଷ୍ଟମ୍ ହୁଅନ୍ତା ଯେଉଁ ପ୍ୟାକିଙ୍ଗ୍ରେ ସେମାନଙ୍କ ପାଖକୁ ଜିଲ୍ଲା ତରଫରୁ ପ୍ରତ୍ୟେକ ସ୍କୁଲ୍କୁ ପ୍ରତ୍ୟେକ ପିଲା ପ୍ରତିଦିନ ଗୋଟିଏ ଗାଡ଼ିରେ ମୋଟିଭେଟର୍ କରିକି ସେମାନେ ଆଣିକି ଦେଇଦେଇକି ଯାଆନ୍ତି ଗୋଟିଏ ଅଣ୍ଡା ରୁହନ୍ତା ଅଞ୍ଚଳ ଅନୁସାରେ ଆମ ଅଞ୍ଚଳରେ ନୟାଗଡ଼ରେ ମୁଗ ଭଲ ମୁଗଜାଈ ମୁଗ ରହିବ ଟିକିଏ ତାପରେ ଫ୍ରୁଟସ୍ କିଛି କଦଳୀ ରହିବ ଦୁଇଟା ଅଣ୍ଡା ଗୋଟିଏ ଆଉ ସେଓ ଗୋଟିଏ ଯଦି ଆମେ କରିପାରୁଛୁ ଭଲ ନଚେତ ସେଓ ନଦେଇ ଆମେ ଆମ ଲୋକାଲ୍ ଫ୍ରୁଟ୍ ଅମୃତଭଣ୍ଡା ଲୋକାଲ୍ ଫ୍ରୁଟ୍ ଯେମିତିକି ଆମର ତରଭୁଜ ଅଛି ସେଇ ଭଳିଆ ଜିନିଷ ବି ଆମେ ଦେଇପାରନ୍ତେ ପିଲାମାନଙ୍କ ପାଇଁ ପୋଷଣର ଅଭାବ ରୁହନ୍ତା ନାହିଁ ସରକାର ଯେହେତୁ ଭାତ ଡାଲମା କରୁଛନ୍ତି ଏଥିରେ ସମୟ ନଷ୍ଟ ହେଉଛି ପିଲାଙ୍କର ବୁଦ୍ଧି ଇଫେକ୍ଟ ହେଉଛି ସେମାନେ ଖାଇକି ଶୋଇବାକୁ ଝାଡ଼ା ବସି ହଗିବାକୁ ପଳେଇ ଆସୁଛନ୍ତି ତେଣୁ ଆପଣଙ୍କୁ ଅନୁରୋଧ ଏସବୁ କରନ୍ତୁନି ବାହାନାବାଜି ଚାଲିଛି ଏଥିରେ କୌଣସି ଉନ୍ନତି ନାହିଁ କୌଣସି ଡେଭଲପ୍ ନାହିଁ ବରଂ କୁହନ୍ତୁ ନଷ୍ଟ ସମସ୍ତେ କ୍ଷତି ସମସ୍ତେ ବରବାଦ ସମସ୍ତେ ଛାରଖାର ଆପଣ ଯଦି ସେମାନଙ୍କୁ ଫଳ ଦିଅନ୍ତେ ବାଦାମ ଚାଷ ମାନେ ଉପକୃତ ହୁଅନ୍ତେ ପିଲାମାନେ ବାଦାମ ଖାଇଲେ ବାଦାମ ରେଟ୍ର ବରଂ ଭଲ ରୁହନ୍ତା କଦଳୀ ଖାଇଲେ କଦଳୀ ରେଟ୍ ଭଲ ରୁହନ୍ତା ପପେୟା ଖାଇଲେ ଖାଲି ଅମୃତଭଣ୍ଡା ଖାଇଲେ ଏଇସବୁ ଜିନିଷରେ ଆମର ସବୁ ପିଲା ଖାଇକି ଟିକିଏ ହୃଷ୍ଟପୃଷ୍ଟ ହେଇପାରନ୍ତେ ଏବଂ ସରକାରଙ୍କୁ ଅନୁରୋଧ ଏଇଭଳି ଜିନିଷ କରନ୍ତୁ ସମସ୍ତେ ଉପକୃତ ହେଇପାରିବେ